ହଁ ତୁମେ ସୌରଭ କୁମାର ମିଶ୍ର କହୁଚ ତମର୍ କ୍ଲାସ୍ମେଟ୍ କହୁଚେଁ ଦୀପ୍ତି ହଁ ଏବେ ତୁମର୍ ବୋଲାଙ୍ଗିର୍ରେ କେନ୍ତା ଚାଲିଛେ

କଲା ସଂସ୍କୃତି ଯେନ୍ ହଁ କଲା ସଂସ୍କୃତି ନି କେଁ ଯେନ୍ କିଛି

ବେଲେ ଭଲ୍ ଏଞ୍ଜଏ କର୍ବାର୍ ଜାଗାମାନେ ବି ଅଛେ ତ ହଁ

ଖାଏବାର୍ ବ୍ୟବସ୍ଥା ମାନେ ସବୁ ଠିକ୍ ଅଛେ ତ ସେନ ଖାଏବାର୍ ଜିନିଷ୍ କିମ୍ବା କିଛି ଫେମସ୍ ଜିନିଷ୍ ତ ଥିବା ହଁ ହଁ ହଁ ହଁ ବେଲେ ଯିବାର୍ ଜାଗାଟେ ତାର୍ ମାନେ କେତେ କିଲୋମିଟର୍ ହେବା ବଲାଙ୍ଗୀରରୁ

ତ ଏବେ ପଢ଼ାପଢ଼ି କେନ୍ତା ଠିକ୍ ଚାଲିଛେ ହଁ ହଁ ହଁ ରହୁଚେଁ